ହ୍ୟାଲୋ କିଏ କହୁଥିଲେ ହଁ ନାହିଁ ନାହିଁ ଚିକେନ୍ ଆଉ ମଟନ୍ ଦୁଇଜଣଯାକ ଦୁଇଟାଯାକ ମୋ ପାଖରେ ହୁଏ ଆପଣ କଣ ଚାହୁଁଛନ୍ତି ହୁଁ ହୁଁ ହୁଁ ହୁଁ ହୁଁ କୁହନ୍ତୁ ଆଚ୍ଛା ଆପଣଙ୍କର କେତେ କିଲୋ ଚିକେନ୍ କେତେ କିଲୋ ମଟନ୍ ଦରକାର

ଦେଖନ୍ତୁ ତାର ସବୁତ ବହୁତ କିଛି ଅଛି ଯଦି ଆପଣ ଆମର ଦୁଇ ପ୍ରକାର ମଟନ୍ ଆସୁଛି ଗୋଟେ ହେଉଛନ୍ତି ଆପଣଙ୍କର ବଡ଼ ଛେଳି ଯେଉଁଟାକି ଆମେ କଲିକତାରୁ ନେଇକି ଆସୁଛୁ ସେଇଗୁଡ଼ାକ ଆପଣଙ୍କର ସାତଶହ ଲେଖାଏଁ ପଡ଼ିବ ଯଦି ଆପଣ ଦେଶୀ ଖାସି ଦେଶୀ ମଟନ୍ ନିଅନ୍ତି ସେଇଟା ସାତଶହ ପଚାଶ ଲେଖାଏଁ ପଡ଼ିବ ଆପଣ କେଉଁଟା ଆଗେ ଚାହୁଁଛନ୍ତି ତାପରେ ମୁଁ କହିବି ଦେଖନ୍ତୁ ଯଦି ଆପଣ ତା'ହେଲେ ଯେଉଁଟା କଲିକତାରୁ ହାଇବ୍ରିଡ଼୍ ଆସୁଛି ଆପଣ ସେଇଟାକୁ ନେବେ କେତେ କିଲୋ ମଟନ୍ ଦରକାର ପଚିଶରୁ ତିରିଶ କିଲୋ ଆଚ୍ଛା ଚିକେନ୍ କେତେ ପନ୍ଦରରୁ ଚଉଦ କିଲୋ ଚିକେନ୍ ଦରକାର ଦେଖନ୍ତୁ ଚିକେନ୍ ଆମର ଦୁଇଶହ କୋଡ଼ିଏ ଟଙ୍କା ଲେଖାଏଁ କିଲୋ ପଡ଼ିବ ଆପଣଙ୍କର ମଟନ୍ଟା ସାତଶହ ଟଙ୍କା ଲେଖାଏଁ କିଲୋ ପଡ଼ିବ ତା ଦେହର ଆମର କିଛି ପାଣି ନାହିଁ କି ଆମର ମୁଣ୍ଡ କିଛି ମିଶାଇବାର ନାହିଁ କିଛି ରକ୍ତ ଦେବାର ନାହିଁ କିଛି ନାହିଁ ଆପଣ ଆସିଲେ ଆପଣଙ୍କ ସାମ୍ନାରେ ଆମେ ମାରିକି ଆପଣଙ୍କୁ ଦେବୁ ସାମ୍ନାରେ ମାରିବୁ କୌଣସି ଟୋପେ ପାଣି ଦେବାର ନାହିଁ ଆପଣଙ୍କର କିଛି ରକ୍ତ ବି ଦେବାର ନାହିଁ ଆପଣଙ୍କର ମୁଣ୍ଡ ବି ମିଶିବାର ନାହିଁ ଆପଣ କିନ୍ତୁ ଆମକୁ ଟିକିଏ ତା ଆଜିଠାରୁ ଆଡ଼ଭାନ୍ସ କଲେ ଆମେ ସିନା ମାଲ୍ ଖାସି ମଗାଇବୁ ଯଦି ଆପଣ କହିଦେଇକି ଆପଣ ନ ନେଉଥିବେ ଆପଣଙ୍କର କିଛି ଅସୁବିଧା ହେବ ସେଥିପାଇଁ ଆମେ ହୁଁ କୁହନ୍ତୁ ଆଚ୍ଛା ହଁ ଆଜି ଯଦି ଆପଣ କୋଡ଼ିଏ ତାରିଖ ତ ଆଜି ହେଇଗଲାଣି ଆପଣଙ୍କର ପନ୍ଦର ତାରିଖ ଆଉ ପାଞ୍ଚଦିନ ଅଛି ପାଞ୍ଚଦିନ ଭିତରେ ଆପଣ ଆଡ଼ଭାନ୍ସ ନକଲେ ଆମେ କେମିତି ଆପଣଙ୍କୁ ଯୋଗାଇ ଦେଇପାରିବୁ ମୋତେ ଟିକିଏ ଦେଖନ୍ତୁ ଆପଣଙ୍କର ଯଦି କୋଡ଼ିଏ କିଲୋ ନେଉଛନ୍ତି ତା'ହେଲେ ଆପଣଙ୍କର ମିନିମମ୍ ତିରିଶ ଚାଳିଶ ହଜାର ତିରିଶ ହଜାର ହେଇଯାଉଛି ତିରିଶ ହଜାରରୁ ଆପଣ ଆମକୁ ଦଶ ହଜାର ଦଶ ହଜାର ଟଙ୍କା ଆଡ଼ଭାନ୍ସ କଲେ ଆମେ ସେଇଟାରେ ଆପଣଙ୍କର ବ୍ୟବସ୍ଥା କରିବୁ ଯିବୁ ଆମେ ନାଇଁ ଆଜ୍ଞା ଦେଖନ୍ତୁ ମୁଁ ଆପଣଙ୍କୁ ଦୁଇଟା ଦୁଇ ପ୍ରକାର କଥା ଗୋଟେ ହେଉଛି ଯଦି ଆମେ କଲିକତାରୁ ଯେଉଁ ଛେଳି ତାହା କିଲୋ ବଡ଼ ସେଇଟା ଗୋଟା ତିରିଶ କିଲୋ ମାନେ ଗୋଟା ଛେଳିଟା କିନ୍ତୁ ଯେଉଁ ଦେଶୀ ଖାସି ଅଛି ଆମେ ଯେଉଁ ଗାଁ ଗାଉଁଲିରୁ କଲେକ୍ସନ୍ କରି ରଖିଛୁ ତା କିଲୋ ପଚାଶ ଟଙ୍କା ଏଇଟା ସାତଶହ ଟଙ୍କା ଯେ ଆମର ଏଇଟା ଦେଖନ୍ତୁ ଆମ ମାର୍କେଟର ବୁଲିକି ଆସନ୍ତୁ ବୁଝିକି ଆସନ୍ତୁ ଆମ ଦୋକାନ ଅଲଗା ଦୋକାନ ଭିତରେ ତୁଳନା କରନ୍ତୁ ଆମ ଦୋକାନରେ ସବୁଠାରୁ ଭଲ ଖାସି ମାଂସ ଦିଆଯାଏ ଭଲ ଆମର ମଲା କୁକୁଡ଼ା ବି କିଛି ନାହିଁ ଆମର ପୁରା ଜୀଅନ୍ତା କୁକୁଡ଼ା ଆପଣଙ୍କ ସାମ୍ନାରେ ଆମେ ମାରିକି ଓଜନ କରିକି ଦେବୁ ଆମର ଓଜନରେ କିଛି ନାହିଁ ପାଣି ତ ନାହିଁ ରକ୍ତ ଦେବାର ନାହିଁ ମୁଣ୍ଡ ଦେବାର ନାହିଁ କିନ୍ତୁ ଆମର ରେଟ୍ରେ ଆଜ୍ଞା ଆମେ କମାଇପାରିବୁନି ଦେଖନ୍ତୁ ଯଦି ଆପଣ ହଜାରେ ଟଙ୍କା ତା କଥା କହିଲେ ତା'ହେଲେ ମୁଁ ତା'ହେଲେ ମୁଁ ତ ଛଅଶହ ଷାଠିଏ ଟଙ୍କା ହେଉଛି ପଚିଶ କିଲୋ ନିଅନ୍ତି ପଚିଶ କିଲୋରେ ଯଦି ହଜାରେ ଟଙ୍କା କାଟନ୍ତି ମୋର ତ ହେଇଗଲାଣି ସେମିତି ଛଅଶହ ଛଅଶହ ଚାଳିଶ ଟଙ୍କା ଲେଖାଏଁ ପଡ଼ିଲାଣି କି ଛଅଶହ ଷାଠିଏ ଟଙ୍କା ମୁଁ ଆଉ କ'ଣ ଦେଇପାରିବିକି ଆପଣ ସେମିତି କେଉଁଠି ଶହେ ଦୁଇଶହ କାଟିବେ ସେଇଟା ଅଲଗା କଥା କିନ୍ତୁ ସେ ରେଟ୍ରୁ ଆପଣ କାଟି କମାଇ ହେବନି କାରଣ ଧରନ୍ତୁ ଆପଣଙ୍କୁ ଆଜ୍ଞା ତାକୁ କାଟିକି ଦେଲେ ମୋତେ କାହିଁକି ଦେବେନି ସେଇଟା ଆପଣ ଆସିବେ ମୋ ସହିତ ବସିବେ କେଉଁଠି ଶହେ ଦୁଇଶହ ଏମତି ମୁଁ କାଟିକି ଦେଇପାରେ ଏତେ ନେଇଛନ୍ତି ହଁ ଶହେ ଦୁଇ ଶହ ଟଙ୍କା ସେ ହେବନି ନହେଲେ ଆଜି ଆସନ୍ତୁ ଆଡ଼ଭାନ୍ସ ଦେଲେ ମୁଁ ଆଣିବି ହେଲା ହଉ ଠିକ୍ ଅଛି ଏବେ ଦୋକାନ ଭିଡ଼ ଅଛି ବ୍ୟସ୍ତ ଅଛି ହେଲା ହଉ ହଉ ହଉ ହଉ ଠିକ୍